ଆମର ବହୁତପ୍ରକାର ପର୍ବ ଆଉ ପର୍ବାଣି ହେଇଥାଏ ରଜ ଅଷ୍ଟମୀ କୁମାରପୂର୍ଣ୍ଣିମା ଭାଲୁକୁଣି ବହୁତସାରା ପର୍ବପର୍ବାଣି ହେଇଥାଏ ଯେମିତି ଆମର ରଜରେ ତିନିଦିନି ହେଇଥାଏ ରଜ ତିନିଦିନି ହେଇଥାଏ ରଜରେ ଖାଇବାପାଇଁ ବହୁତ ହେଇଥାଏ ଗଇଁଠାପିଠା ମଣ୍ଡାପିଠା ଆରିସିପିଠା ପୋଡ଼ପିଠା ଘିପିଠା ଚିତଉ ପିଠା ଗଇଁଠା ପିଠା ହୋଇଥାଏ ରଜରେ ସ୍ପେଶାଲ ରଜପାନ ଖାଆନ୍ତି ରସଗୋଲା ଖାଆନ୍ତି ଛେନାପୋଡ଼ ଦାନାଦର ଖାଆନ୍ତି ର ଆମର ବହୁତସାରା ପର୍ବପର୍ବାଣି ଅଛି ପର୍ବପର୍ବାଣିରେ ବହୁତ ବୁଲନ୍ତି ଆଉ ବୁଲିବାପାଇଁ ବି ଲୋକଙ୍କୁ ବହୁତ ଭଲ ଲାଗେ ବହୁତ ଜାଗା ବି ବୁଲିବାପାଇଁ ଯାଆନ୍ତି ସେଥିପାଇଁ ବହୁତସାରା ଲୋକ ଆସନ୍ତି ବାହାରୁ ବି ଆସନ୍ତି ସବୁ ବୁଲନ୍ତି ବୁଲି ବୁଲାଇ ପର୍ବପର୍ବାଣି କରିକି ଯାଆନ୍ତି